ଭାଇ ଆପଣ ଶାମୁକାରୁ କହୁଥିଲେ ତ ମୁଁ ଟିକିଏ ଅସୁବିଧାରେ ପଡ଼ିଯାଇଛି ମୋ ଜନ୍ମଦିନ ପାର୍ଟି ଆଜି ସନ୍ଧ୍ୟା ଛଅଟାରେ ଅଛି ଘରେ ମାମା ନାହାଁନ୍ତିକି ମୁଁ ରୋଷେଇ କରିବା ଭଲସେ ଜାଣିନି ତ ରୋଷେଇ କରିବାପାଇଁ କେହିନାହାଁନ୍ତି ତ ପନ୍ଦର କୋଡ଼ିଏ ଜଣଙ୍କପାଇଁ ଆପଣ ଖାଇବା ଡେଲିଭେରି ଭେରି କରିପାରିବେ ଆଜି ସନ୍ଧ୍ୟା ଛଅଟାରେ ହଁ ଭାଇ ହଁ ମୁଁ ଏଇ ନିମାପଡ଼ା ନିୟୁ କଲୋନୀରେ ରହୁଛି ଯଦି ଆପଣ କହିବେ ମୁଁ ତାହେଲେ ଏବେ ସାଙ୍ଗେସାଙ୍ଗେ ଆପଣଙ୍କୁ ଆଡ଼ଭାନ୍ସଟା ଦେଇଦେବି ଏ ଆପଣ ଆପଣଙ୍କ ଫୋନ୍ ନମ୍ବରଟା ଦିଅନ୍ତୁ ଏଇଟା ତ ଫୋନ୍ ନମ୍ବର୍ ଆଜ୍ଞା ଭାଇ ଆଜ୍ଞା ଆଜ୍ଞା ଆପଣ ଯଦି କହିବେ ତାହେଲେ ମୁଁ ଏବେ ଆଡ଼ଭାନ୍ସଟା ଆପଣଙ୍କୁ ପଠେଇ ଦେଉଛି ଆଉ ତା'ପରେ ଖାଇବାଟା ହେଉଛି ପ ଭାତ ଡାଲି ପନିର୍ ମିକ୍ସ୍ ତରକାରୀ କୋବି ଛିଞ୍ଚଡ଼ା ଖଟା ହଁ ଏତିକି ଚଳିବ ଭାଇ ଏତିକି ଚଳିବ ନହେଲେ ଆଦେହରେ ଖିରିଟା ଆଡ଼୍ କରିଦେଇଥିବେ ମନେ ରହିଲାତ ଭାଇ ଏତିକି ହେବ ତ ମନେ ରହିଲା ତ ଆପଣଙ୍କର ଯଦି ନହେଲା ତାହାଲେ ଭଲସେ ଟିକିଏ ମୋତେ ବୁଝିକି କୁହନ୍ତୁ ଭାଇ ପ୍ଲିଜ୍ ଦୟାକରି ମୁଁ ନହେଲେ ଅସୁବିଧାରେ ପଡ଼ିଯିବି ଭାଇ ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଭାଇ ଆପଣ ନିୟୁ କଲୋନୀର ନିମ ନିମାପଡ଼ାର ନିୟୁ କଲୋନୀ ତ ମୁଁ ରହୁଛି ଆଉ ଆପଣ ସେଇଠିକି ଆପଣଙ୍କ ଡେଲିଭରି ବଏକୁ କହିଦେବେ ମୁଁ ଆପଣଙ୍କୁ ବାକି ପଇସା ତକ ତା' ହାତରେ ପଠେଇଦେବି ଆଉ ହେଉ ଭାଇ ଆଜ୍ଞା ଆଜ୍ଞା ମୁଁ ରଖୁଛି ଆଜ୍ଞା